ହଁ ଏଇଟା କୋଲକାତାରେ ଖାଲି ଅଛି ନା ଷ୍ଟୋର୍ ହଁ ଏଇଟା ମୁଇଁ ହଁ ଏନୁ ମୋତେ ନାବର୍ ଅଛେ କୋଲକାତାରେ ଖାଲି ଅଛି କେଁ କେତେ କେତେ ଅଛି ଫାର୍ଷ୍ଟ ଫ୍ଲାଇସ୍ କୁହନ୍ତୁ ତ ଦଶ୍ ହଜାର୍ ଦୁଇ ଦିନ୍ ଛାଡ଼ିକି ଯିମିଁ କାଣା ହଁ ନା ସିଏ ଡ୍ରେସ୍ କପଡ଼ା ଆଣି

ଓକେ